ହଁ ଆମର୍ ରଖିଛୁଁ ଗାଈ ଛେଲି ମେଣ୍ଢା ସବୁ ରଖିଛୁଁ ତାହାକୁ ଭଲ୍ ସେ ସୁସ୍ଥ କରି ରଖ୍ବାର୍ କେ ପାଖେ ଗୁଟେ ଡାକ୍ତରଖାନା ଖୋଲିଛି ପଶୁ ଡାକ୍ତରଖାନା ତାହାକୁ ଆମେ ତାଙ୍କର୍ ଦିହାପାନ୍ ଖରାପ୍ ହେଲେ ଆନିକରି ଦେଖାସୁଁ ଆଉ ପାଖ ଲୋକେ ସମସ୍ତେ ରଖିଛନ୍ ପଶୁ ପକ୍ଷୀ ରଖିଛୁ ତାହାକୁ ପଚରା ଉଚ୍ରା କର୍ସୁଁ ଘରେ ଯେନ୍ ଯେଣ୍ଟା ବି ମିଲ୍ବା ତାହାକୁ ଖୁଆଖୁଇ କର୍ସୁଁ ଦେହ ପାନ୍ ଖରାପ୍ ହେଲେ ଆଉ ଭଲସେ ତାହାକୁ ରଖ୍ସୁଁ ଘି ମହୁ ପିଆସୁଁ ଆର୍ ରଖ୍ସୁଁ ଛେଲ୍ ମେଢ଼ିମାନଙ୍କୁ ଥଣ୍ଡା ହେଲେ ଗରମ ହେଲେ ଆମେ ଗାଈମାନଙ୍କୁ ବହୁତ୍ ସେବା କର୍ସୁଁ ତାହାକୁ ଥିର୍ ପାନ୍ ଦେଇକିରି ବହୁତ୍ ଯତନ କର୍ସୁଁ ଧୁଆ ମଜା କର୍ସୁଁ ତାହାକୁ ଆରୁ ଆମେ ବହୁତ୍ ଭଲସେ ରଖିଛୁଁ ମଛର୍ ଲାଗି ଧୂଆଁ ଦେଇନେସୁଁ ସେମାନେ ସୁସ୍ଥ ନ ରହେବାର୍ ଲାଗି ଆମ୍କୁ ଲୋକ୍ ହସ୍ପିଟାଲ୍ ଯାହା ତାକର୍ ଦେହ ପାନ୍ ଖରାପ ହେଲେ ହସ୍ପିଟାଲ୍ ନିଅଁ ବୋଲି କହେସନ୍ ଆମର୍ ପଶୁ ଡାକ୍ତର ଅଛି ତାହାକେ ଡାକିକରି ଦେଖା ଦୁଖି କରିକରି ତାହାକୁ ଭଲସେ ରଖିଛୁଁ ଆଉ ଆର୍ ଛେଲି ମେଢ଼ିମାନଙ୍କୁ ରଖିଥିଲେ ଛେଲ୍ର ବି ଜେନ୍ ଜାଣା ହେଲେ ସେଥିର୍ ଲାଗି ବି ବି ଡକ୍ଟର ଅଛି ଆସି ଆମେ ଦେଖାଦେଖି କର୍ସୁଁ ଆଉ ଛେଲ୍ମାନଙ୍କୁ ବହୁତ୍ ଯତନକରି ରଖ୍ବାର୍ କେ ପଡ଼୍ସିଁ ଗାଈମାନଙ୍କୁ ବି ହେନ୍ତି ହେନ୍ତି ରଖିଥିଲେ ବି ଚଲ୍ସି ଛେରିର ବି ବହୁତ ଯତନ ନେବାର୍ କେ ପଡ଼ୁସିଁ